ମୁଁ ଏହି ଦୁଇବର୍ଷ ପୂର୍ବରୁ ଜଣେ ଶିକ୍ଷକଙ୍କ ପାଖକୁ ଯାଉଥିଲି ଗୀତ ଶିଖିବା ପାଇଁ ସେଇଠି ସବୁଦିନ ମାନେ ରବିବାରକୁ ରବିବାର ପ୍ରତି ରବିବାର ଯାଏ ଗୀତ କ୍ଲାସ୍ କରିବାପାଇଁ ସେଇଠି ଗୀତ ଗାଏ ଆମର ବର୍ଷ ଶେଷରେ ଗୋଟିଏ ପରୀକ୍ଷା ହୋଇଥିଲା ସେଇଠି ପରୀକ୍ଷା ପୂର୍ବରୁ ମୋତେ ସାର୍ ଡାକିକି କହିଲେ ଆଉ ରାଜେନ୍ଦ୍ର ତୁମେ ଆସ କିଛି ଗୀତ ଗାଅ ଯେଉଁଟା ତୁମ ପାଇଁ ଭଲ ହେବ ଯେଉଁଟା ତୁମେ ଭଲ ଗାଇପାରୁଛ ସେଇଟା ତୁମେ ପରୀକ୍ଷାରେ ଗାଇବ ତାପରେ ମୁଁ ଦୁଇ ତିନିଟା ଗାଇଲି ସାର୍ କହିଲେ ନାଇଁ ରାଜେନ୍ଦ୍ର ତୁମେ ଏଇଟା ଗାଇପାରିବ ମୁଁ କହିଲି ସାର୍ କିନ୍ତୁ ମୁଁ ଏହି ଏହି ଗୀତଟାକୁ ବହୁତ ଭଲ ସେ ଗାଇପାରୁଛି ତାପରେ କହିଲେ ଠିକ୍ ଅଛି ତୁମେ ଯଦି କହୁଛ କି ସେହି ଗୀତଟାକୁ ଭଲସେ ଗାଇପାରୁଛ ତାହେଲେ ଆଉଥରେ ଗାଅ ମୁଁ ଗାଇଲି କହିଲେ ହଁ ଠିକ୍ ଅଛି ତାହେଲେ ଏହି ଗୀତଟାକୁ ଗାଇବ ତ ମୋତେ ସେଇଥିପାଇଁ ବହୁତ ଖୁସି ଲାଗିଥିଲା ମୁଁ ଯେତେବେଳେ ଆମର ସାର୍ ଆସିଲେ ଏକ୍ସଟରନାଲ ସାର୍ ଆସିଲେ ତାଙ୍କ ଆଗରେ ଯେତେବେଳେ ଗୀତ ଗାଇଲି ସେ ମୋତେ ସେକଣ୍ଡ ମାନେ ସେକଣ୍ଡ ପୋଜିସନରେ ରଖିଲେ ମୋତେ ବହୁତ ଖୁସି ଲାଗିଲା